ହଁ କୁହନ୍ତୁ ମାନସ ଭାଇ ହଁ କ'ଣ କେମିତି କରିବା ଚାଷ ବିଷୟରେ କୁହ ଟିକିଏକ'ଣ କେଉଁଠୁ ଆଣିବା ହଁ ହଁ

ହଁ ହଁ ପମ୍ପ୍ଟା ମୋର ଅଛି ମୋ ପମ୍ପ୍ରେ କାମ ଚଳାଇଦେବା ହୋଇଯିବ ପମ୍ପ୍ ନାଇଁ ନାଇଁ କରେଣ୍ଟ୍ ପମ୍ପ୍ଟା ଅଛି ହଁ ହଁ ହଁ ହଁ ହଁ ପରା ସେଇଟା ଏକା କେଉଁ ପରିବା କ'ଣ କଲେ ହେବ ଟିକିଏ ସେ ପୂର୍ବରୁ ଅମଳ କରିବା ସେ ବିଷୟରେ ଟିକିଏ କଥା ହେଲେ ହୁଅନ୍ତା ହଁ ସେଇଟା ତ ପୂର୍ବରୁ ହେଉଛି ବୋଧେ ପୂର୍ବରୁ ହେଉଛି ତ ବାଇଗଣ ଦେଖିବା ପଞ୍ଚାୟତକୁ ଯାଇକି ଟିକିଏ ପଚାରିଦେବା ନହେଲେ ବ୍ଲକ୍କୁ ଯାଇକି ଟିକିଏ ପଚାରିଦେବା ହଁ ହଁ ହଁ ହଁ ହଁ ଓହୋ ହୋ ହୋ ହଁ ଠିକ୍ ଅଛି ନହେଲେ ଯିବା

ହଁ ଠିକ୍ ଅଛି ଠିକ୍ ଅଛି ପାଣି ପାଣି ପାଇଁ ଚିନ୍ତା କରନି ପାଣି ପାଇଁ ଚିନ୍ତା କରନି ପାଣି ପାଇଁ ମଟର୍ ଅଛି ପାଣି ସେଇଠୁ ନେଇ ଯିବା ଆମର ଏପଟେ ନାଳ ବି ଅଛି ସେଇଠୁ ଆଣିବା ପାଣି ପାଣି ପାଇଁ କିଛି ଅସୁବିଧା ହେବନି ହଁ ଠିକ୍ ଅଛି ହଁ ହଁ କେତେ କ'ଣ ରେଟ୍ ଅଛି ଯେ ଟିକିଏ ପଚାରିଦେଲ ଟିକିଏ ଭଲ ହୁଅନ୍ତା ତାଙ୍କୁ କେବେ ଆଡ଼କୁ ଯିବା ଠିକ୍ ଅଛି ଠିକ୍ ଅଛି ତାଙ୍କୁ ପଚାରିଦେବା କେତେ କ'ଣ ଅଛି ଦୁଇ ତିନଟା ଜାଗାରେ ବୁଝିଦେବା ଟିକିଏ ଆଉ ଦୋକାନ ସାଇଡ଼୍ରେ ଟିକିଏ ବୁଝିଦେବା କ'ଣ କେଉଁଠି କେତେ ଲାଖି ମିଳୁଛି ଯଦି କମ୍ ରେଟ୍ରେ ମିଳିଲା ଆଉ ଭଲ ମଞ୍ଜି ବେଲେ ଧରିକି ପଳେଇ ଆସିବା

ହଁ ହଁ ଠିକ୍ ଅଛି